ହେଲୋ ଡ୍ରାଇଭର୍ ଭାଇ କେଉଁଠି ଅଛ ମୁଁ ଷ୍ଟେସନ୍ ଯିବାର ଅଛି କାଲି ତ କୁହା ହୋଇଥିଲା ଟିକେ ଶୀଘ୍ର ଆସନ୍ତୁ ମୋର ଟ୍ରେନ୍ ମିସ୍ ହୋଇଯିବ ସକାଳୁ ସକାଳୁ ମିଟିଙ୍ଗ୍ ଅଛି ତ ପହଞ୍ଚିବାର ଅଛି ସେଠି ନଅଟା ସୁଦ୍ଧା କୋଉଠି ଅଛନ୍ତି ବାହାରିଲେଣି ତ ହଉ ହଉ ଶୀଘ୍ର ଆସନ୍ତୁ ଟିକେ ଛାଡ଼ିଦେବେ ଦୟାକରି ମିଟିଙ୍ଗ୍ଟା ଷ୍ଟାର୍ଟ୍ ହେଲେ ଆଉ ଷ୍ଟାର୍ଟ୍ ହେଲେ ଆଉ ବହୁତ ହଇରାଣ ହେଇହେବ ଆଲାଉ କରିବେ ନାହିଁ ଜରୁରୀ ମିଟିଙ୍ଗ୍ ଅଛି ସେଥିଲାଗି ଶୀଘ୍ର ଟିକେ ପହଞ୍ଚନ୍ତୁ ଓକେ ଓକେ ମୁଁ ୱେଟିଙ୍ଗ୍ରେ ଅଛି ଆପଣଙ୍କୁ ଶୀଘ୍ର ଟିକେ ଆସନ୍ତୁ ଓକେ ଓକେ ଆସନ୍ତୁ